କୋରାପୁଟ ଜିଲ୍ଲା ଏକ ପାହାଡ଼ିଆ ଜାଗା ସେଇଠି ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ଗାଁ ଗାଁଗୁଡ଼ିକ ମଧ୍ୟ ବହୁତ ଦୂରଦୂରାନ୍ତର ରହିଥାଏ ଗୋଟେ ଗାଁରୁ ଆଉ ଗୋଟେ ଗାଁକୁ ଯାତାୟାତରେ ମଧ୍ୟ ବହୁତ ଦୂରତା ରହିଥାଏ ଏବଂ ସାଧାରଣତଃ ଇଏ ଏରିଆର ଲୋକମାନେ କୃଷି ପୋଡ଼ୁଚାଷ ବା ବିଭିନ୍ନ ଚାଷ ଉପରେ ନିର୍ଭର କରିଥାନ୍ତି ଏବଂ ଶିଳ୍ପାଞ୍ଚଳରେ ଶ୍ରମିକ ଭାବେ କାମ କରିଥାନ୍ତି ଏମାନେ ଆଉ ଏଇଠି ଚାକିରର ତ ସମସ୍ୟା ବହୁତ ରହିଛି ଆଉ ସରକାରୀ ଚାକିରି ହେଉ କିମ୍ବା ଘରୋଇ ଚାକିରି ହେଉ ଆଉ କିଏ ବା ପସନ୍ଦ ନ କରିବ କିନ୍ତୁ କୋରାପୁଟ ଜିଲ୍ଲାର ଲୋକମାନେ ମଧ୍ୟ ଚାକିରିକୁ ନିଶ୍ଚିତ ଭାବରେ ପସନ୍ଦ ପସନ୍ଦ କରନ୍ତି କିନ୍ତୁ ଚାକିରି ସୁଯୋଗ ବହୁତ କମ୍ ରହିଥାଏ ପାଠ ପଢ଼ାର ସେ ପ୍ରକାର ମଧ୍ୟ ବି ଯେଉଁ ଯୋଗ୍ୟତା ଦରକାର ମାନେ ହାୟର୍ କ୍ଵାଲିଫିକେସନ୍ ଅନ୍ତତଃ କୋରାପୁଟ ଜିଲ୍ଲାରେ ସେ ପ୍ରକାର କ୍ଵାଲିଫିକେସନ୍ ଲୋକାଲ୍ ଲୋକମାନଙ୍କର ଟିକିଏ କମ୍ ରହିଥାଏ ଏବଂ ସେମାନେ ସେତିକି ଆଜିକାଲି ଯଦିଓ ସେମାନେ ପାଠ ପଢ଼ିଲେଣି କିନ୍ତୁ ଚାକିରି ଅପେକ୍ଷାରେ ଅଛନ୍ତି ଆଉ ଏଠିକାର ରୋଜଗାର କଥା କହିଲେ ସବୁ ବଣ ଜଙ୍ଗଲରୁ ସେମାନେ ସଂଗ୍ରହ କରିଥାନ୍ତି ବିଭିନ୍ନପ୍ରକାର ଜିନିଷ ମହୁଲ ଝୁଣା ଲାଖ ମହୁ ତା'ପରେ ଝାଡ଼ୁ ତା'ପରେ ମହୁଲ ଏଗୁଡ଼ାକୁ ସେମାନେ ସଂଗ୍ରହ କରିଥାନ୍ତି ସଂଗ୍ରହ କରି ବଜାରେ ବିକିଥାନ୍ତି ତେନ୍ତୁଳି ଏଗୁଡ଼ାକ ବହୁତ ଜିନିଷ ଅଛି ଯେଉଁଟାକି ଜଙ୍ଗଲଜାତ ଦ୍ରବ୍ୟ ସେମାନେ ସାଧାରଣତଃ ସେହି ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି ଆଉ ତାଙ୍କର ସେଗୁଡ଼ାକ ବିକ୍ରୟ କରି ତାଙ୍କର ପରିବାର ପୋଷଣ କରିଥାନ୍ତି